ଆମର ଓଡ଼ିଶା ନୁ ବେଶୀ କରି ଚାଷ ବୋଲେ ଧାନ ରହୁଛି ମକା ରହୁଛି କୁକୁଡ଼ା ରହୁଛି ତେଲ ର ବି ହଉଛି ଆଉ ମୋତେ ଯାହ ପସନ୍ଦ ଲାଗ୍ସି ଚାଷ ବାସ କାମ୍ ରେ ଆଉ ଭଲ ଲାଗ୍ସି ଚାଷ ବାସ କାମ୍ କର୍ବାର୍ ଲାଗି ଆଉ ମୋତେ ଯାହ କୁକୁଡ଼ା ଚାଷ କର୍ବାର୍ ଲାଗି ଭଲ ଲାଗ୍ସି ଆଉ ଯେତେ ଆମର ଓଡ଼ିଶା ରେ ଅଛନ୍ ସବୁ ଚାଷୀ ବାସି ଲୋକ ସବକୁ ବି ଚାଷୀ ବାସି ଅନ ବୋଲି ସବକୁ ତାକର ତାକର ନିଜ ନିଜର କାମ୍ ଭଲ ଲାଗସି ସଭିଏ ଅଲଗା ଅଲଗା କାମ୍ ଚାଷ ମାନେ କରୁଛନ୍ କିଏ କ ମକା କରୁଛି କିଏ କୁକୁଡ଼ା କରୁଛି କିଏ ତେଲ କରୁଛି କିଏ ଧାନ ର କରୁଛି କିଏ ଅଲଗା ତୁନ୍ ଶାଗ ର କରୁଛି ସଭିଏ ଅଲଗା ଅଲଗା ନିଜ ନିଜର ଅଲଗା ଅଲଗା ଚାଷ ରେ ସେମାନେ ତାକର କାମ୍ କରୁଛନ ମୋତେ ବେଶୀ କରି କୁକୁଡ଼ା ରେ ଧାନ ରେ ଆଉ ତୁନ୍ ଶାଗ ରେ ଯାହ ପସନ୍ଦ ଲାଗ୍ସି ଚାଷ ବାସ କର୍ବାର୍ ଲାଗି